ମନୋରଞ୍ଜନ ଖବର କଥା ଯେଉଁ ଆପଣ କହୁଛନ୍ତି ସେ ମନୋରଞ୍ଜନ ଖବର ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ବୟସ୍କ ଲୋକମାନଙ୍କୁ ସାଧାରଣତ ସେ ଜିନିଷଟା ଭଲ ଲାଗେନି ସେମାନଙ୍କୁ ଭଲ ଲାଗେ ପେପର୍ ପଢ଼ିବାଟା କାରଣ ଏମିତି ଆପଣ ଟିଭିରେ କିଛି ସମୟ ଦେଖିଲେ କିନ୍ତୁ ଖବର କାଗଜରେ ବିସ୍ତୃତ ଭାବରେ ସେ ବର୍ଣ୍ଣନା କରି ଲେଖୁଛନ୍ତି ତା'ପରେ ବଲିଉଡ଼୍ କଥା କହୁଛନ୍ତି ବା ଓଲିଉଡ଼୍ କଥା କୁହନ୍ତୁ ବା ଆପଣଙ୍କର ଜଲିଉଡ଼୍ କଥା କୁହନ୍ତୁ ଓଡ଼ିଶା ହେଉଛି ସଧାରଣତ ଯାତ୍ରା ପ୍ରିୟ ରାଜ୍ୟ ତେଣୁ ଜଲିଉଡ଼୍ ଉପରେ ଟିକେ ଏଠି ବେଶି ଭଲ ଲାଗେ ଦେଖିବା ପାଇଁ ତା'ପରେ ବିଶେଷ କରି ଖବର ହିସାବରେ ପ୍ରତିଦିନ ଘଟୁଥିବା ରାଜନୈତିକ ଇତିହାସ ଯେଉଁଟା ଭାରତ ବର୍ଷରେ ଘଟୁଛି ଯେଉଁଟା ଓଡ଼ିଶାରେ ଘଟୁଛି ଯେଉଁଟା ତେଲେଙ୍ଗାନାରେ ଘଟୁଛି ଯେଉଁଟା ତୃଣମୂଳ କଂଗ୍ରେସରେ ଘଟୁଛି ଯେଉଁଟା ଦିଲ୍ଲୀରେ ଘଟୁଛି ଏଇ ଖବର ପାଇଁ ଟିକେ ବେଶି ଭଲ ଲାଗେ କାହିଁକି ନା ଏଇଆ ସହିତ ମୁଁ ଉତପ୍ରୋତ ଭାବରେ ଜଡ଼ିତ ଏବଂ ଆମ ଜୀବନ ଧାରା ଭାରତ ବର୍ଷରେ ନିର୍ଭର କରୁଛି ଏଇ ଶାସନ ଉପରେ ତେଣୁ ବିଶେଷ କରି ଆମକୁ ସେଇଟା ହିଁ ଭଲ ଲାଗେ ଯେ ପ୍ରତିଦିନର ରାଜନୈତିକ ଖବର ପଢ଼ିବା ପାଇଁ